ଆମର ଖୋର୍ଦ୍ଧା ଜିଲ୍ଲାରେ ହେଉଛି ମୁଖ୍ୟ ଖେଳ ହେଉଛି ଆମର ପାଇକ ଖେଳ ପାଇକ ସମ୍ମିଳନୀଟା ଆମର ଏଠି ବର୍ଷକୁ ଥରେ ହୁଏ ଆମେ ବିଭିନ୍ନ ପ୍ରକାର ଏଠୁ ମାନେ ଏଇ ଖୋର୍ଦ୍ଧା ଜିଲ୍ଲାରୁ ଆଉ ବହୁତ ଗାଁରୁ ଆଉ ଲୋକ ଆସିକି ଆମ ଏଠି ପାଇକ ଖେଳର ସମ୍ମିଳନୀଟା ହେଉ ବହୁ ପ୍ରକାର ଲୋକ ଏଠିକି ଆସିକି ଖେଳ ଦେଖିବା ପାଇଁ ବା ମନ ତାଙ୍କର ଏଠି ମନଟା ତାଙ୍କର ପୁରା ଫ୍ରି ଲାଗେ ଏଠି ଏମିତି ଯେ ଯେ ବହୁତ ପ୍ରକାର ଆଡ଼ ଲୋକ ବି ଏଠି ନିଜେ ଆସିକି ପାଇକ ଖେଳ ଦେଖନ୍ତି ଖୋର୍ଦ୍ଧା ଜିଲ୍ଲାର ତ ମୁଖ୍ୟ ଏକ ଜିନିଷ ହେଉଛି ପାଇକ ଖେଳ ପାଇକ ଯେମିତି ଆମେ ଖେଳିବୁ ମାନେ ବହୁତ ପ୍ରକାର ଲୋକ ଆସିକି ଏଠି ଖୁସିରେ ଟିକେ ବସିବେ ଦେଖିବେ ଆଉ ଏଇ ପାଖରେ ଗୋଟିଏ ପଡ଼ିଆ ଅଛି ସେଠି ବି ଫୁଟବଲ ଖେଳ ହୁଏ ମନୋରଞ୍ଜନ କରିବା ପାଇଁ ପ୍ରତିଦିନ ସନ୍ଧ୍ୟାରେ ସନ୍ଧ୍ୟାବେଳେ ଟିକେ ଫୁଟବଲ ଖେଳ ହୁଏ ସେଠି ବି ଲୋକ ଆସିକି ବସନ୍ତି ଆଉ ଆଉ ତା ସାଇଡ଼ରେ ଗୋଟେ ପଡିଆ ଅଛି ସେ'ଠେ ବି ଟିକିଏ ପିଲା ଭଲି ଖେଳନ୍ତି ମାନେ ଟାଇମପାସ କରିବା ପାଇଁ ଯେଉଁ ଉପରଓଳା ଟିକିଏ ସନ୍ଧ୍ୟାବେଳେ ଟିକିଏ ଟାଇମପାସ କରିବାକୁ ଲୋକ ବି ଏଠି ବସନ୍ତି ପାଖରେ ସେପଟ ପାଖରେ ପାଖା ପାଖି ଗୋଟେ ପଡିଆ ଅଛି ସେ'ଠି ପିଲା ସନ୍ଧ୍ୟାବେଳେ ସନ୍ଧ୍ୟାବେଳେ ଆସି କ୍ରିକେଟ ଖେଳନ୍ତି କ୍ରିକେଟ ଖେଳ ବି ବହୁତ ଲୋକମାନେ ବହୁତ ଦେଖନ୍ତି ମାନେ ମନ ଠିକ କରେ ଯେ ସନ୍ଧ୍ୟାବେଳେ ଯାଇ ଖେଳନ୍ତି ଏମିତି କ୍ରିକେଟ ଖେଳ ଫୁଟବଲ ଖେଳ ପାଇକ ଖେଳ ଆମର ଖୋର୍ଦ୍ଧା ଜିଲ୍ଲାରେ ଆମକୁ ଆମ ସନ୍ଧ୍ୟା ବେଳ ଯାକ ମନ ଫ୍ରି ପୁରା ଟୋଟାଲ କରିଦିଏ